ଆମେ ଓଡ଼ିଶାର୍ ଆଉ ଗୁଟେ ଭାଷା ହିନ୍ଦୀ ଭାଷା ଟିକେ ଶିଖମୁ ବୋଲିକରି ଭାବୁଛୁଁ ତାମିଲ୍ ବି ଟିକେ କାନାଡ଼ା ସବୁ କାତଲି ଭାଷା ସବୁ ଶିଖବାର୍ ଲାଗି ଆମେ ଚେଷ୍ଟା କରସୁଁ ହେଲେ ଆରୁ ବି ବହୁତ୍ ବହୁତ୍ ଭାଷା ଅଛେ ହେଲେ ଆମକେ ସେ ଭାଷାକେ ଶିଖସୁଁ କେନ୍ ମାଇଣ୍ଡରେ କମ୍ପୁଟର୍ ଭଲିଆ ଲାଗସି ଆମର୍ ଟିକେ ଜଣା ନାଇଁପଡ଼େ ଟିକେ ଅଲଗା ଲାଗସି ଆର୍ ଆମର୍ ଓଡ଼ିଆ ଭାଷା ଆମକେ ବହୁତ୍ ଭଲ୍ ଆର୍ କହେବାର୍ ଲାଗି ଓଡ଼ିଶା ଛାଡ଼ିକରି ଯିବାର୍ ଲାଗି ବି ଟିକେ ଭଲ୍ ଲାଗେ ନାଇଁ ଯିବାର୍ ଲାଗି ଚେଷ୍ଟା କଲେ ବି ସେ ଭାଷା ଶିଖିବାର୍ ଲାଗି ସେନୁ ଆଉ ପାରେ ଓଡ଼ିଶାକେ ପଲେଇ ଆସୁଛୁଁ କଥା ଆମେ ନାଇଁ ଜାନିପାରବାର୍ ଲାଗିର୍ ଆମର୍ ଓଡ଼ିଆ ଭାଷା ଯେନ୍ ଆମକେ ବହୁତ୍ ଭଲ୍ ହିନ୍ଦୀ ବାଲେ ହିନ୍ଦୀ କଥା ଭଲ୍ କାନାଡ଼ା ବାଲେ କାନାଡ଼ା ତାମିଲ୍ ବାଲେ ତାମିଲ୍ ଯେନ୍ ଦେଶର୍ ଲୋକ ସେ ଭାଷା ଭଲ୍ ଆମର୍ ଓଡ଼ିଶାର୍ ଲାଗି ଆମର୍ କେ ଭଲ୍ ଲାଗସି ସେ କାଯେ ଆମେ ଓଡ଼ିଶା ଭାଷା ଏକା କହେସୁଁ